କ'ଣ ଆଉ ଆଜି ସନ୍ଧ୍ୟା ବେଳେ ଯିବାର ଥିଲା ଏ ଯେଉଁ ପାର୍କ ଆଡ଼କୁ ହଁ ହଁ ତମେ ସେ ପାର୍କ ଆଡ଼କୁ ଆସିବାର ଥିଲା ଆଉ ତମେ କେଉଁଠି ଅଛ କି ଆଉ ଦେଖାହେଲା ଆଉ କ'ଣ ଆଉ ଆମର ଆଡ଼କୁ ଯାଇଥାଆନ୍ତ ରାମ ବାବୁଙ୍କ ଘରକୁ ଦେଖା କରିଥାଆନ୍ତ

ଆଉ ତମର କ'ଣ ସେଇ ଯେଉଁ ପଇସା ପତ୍ର କ'ଣ ଆଇଲା କି ଇଏ ନବୀନ ପଇସା ଆଇଲା କି ନବୀନ ପଇସା କାଳିଆ ପଇସା ଆଉ ପି ଏମ୍ କିସାନ୍ ପି ଏମ୍ କିସାନ୍ ହଁ ପି ଏମ୍ କିସାନ୍ ବି ମୋ ଆଇଚି ଆଇଚି

ଆଉ ଆମର ଯେଉଁ ଏବେ ସବୁ ଯେଉଁ ପିଲା ପିଲାମାନଙ୍କ ପାଇଁ ସ୍କୋଲାରସିପ୍ ବାହାର କଲା ଯେଉଁ ନବୀନ ସିଏ ବାହାର କଲେ ଓ ସ୍କୋଲାରସିପ୍ ସେଇ ଛାତ୍ର ଛାତ୍ରୀମାନଙ୍କ ପାଇଁ ବହୁତ ଭଲ ହେଲା ଆଉ ପିଲାମାନେ ପାଉନଥିଲେ ପଇସା ଆଉ ନଅ ହଜାର ଟଙ୍କା ଯେଉଁ ପୁଅ ପିଲା ହଁ ସିଏ ଦେଲା ସେ କେତେ କ'ଣ ତାଙ୍କ ପାଇଁ ଭଲ ହେଲା ଆଉ ଆଉ କ'ଣ ହଁ ଦୁଇଟା ଯାକ ତ ଜିନ୍ଦାବାଦ୍ ଆଉ ଆଉ ଆମର ଆଉ ସନ୍ଧ୍ୟାବେଳକୁ ଆସ ସନ୍ଧ୍ୟାବେଳକୁ କେଉଁ ଦିନ ଆସ କଥାବାର୍ତ୍ତା ହେବା

ଆଉ ମୁଁ ଭାବୁଛି ପଳେଇବା ନାଇଁ ଯିବାନା ପଳେଇବା ଯାଇକିରି ଦେଖି ହଁ ଦେଖିଦେଇକି ଆସିବା ଆଉ ଦେଖିଦେଇକି ଆସିକି ଆମର ଆମର ଏ କ'ଣ ଗୋଟେ ଝଗଡ଼ା ହେଇଥିଲା ଆମର ଗାଁରେ ସିଏ ୱାଡ଼ମେମ୍ବର୍ କ'ଣ ସମାଧାନ କରିବାକୁ ଯାଇଥିଲେ ୱାଡ଼ମେମ୍ବର୍ ସରପଞ୍ଚ ହେରିକା ଯାଇଥିଲେ ସମାଧାନ କରିବାକୁ ଆଉ ସେ ସନ୍ଧ୍ୟା ବେଳେ କ'ଣ ଆଉ ଥରେ ହେବ କି କ'ଣ ମିଟିଙ୍ଗ ହେବ କି କ'ଣ ଆଉ ହଁ ମିଟିଙ୍ଗ ବସିଲେ ଆମର ଆମ ଗାଁରେ ତ ନବୀନ ସରକାର ଆଉ ହଁ

ହଁ ଯେ ଯାହା ବି ହଉ ଦୁଇ ଜଣ ଯାକ ତ ଭଲ କାମ କରୁଛନ୍ତି ଆମ ଇଏ ପାଇଁ ଆଉ ଆମ ହଉ